ଆମେ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆମ ବୁଣିବା ଜିନିଷ ସବୁ ପଠାଇଛୁ ତା'ପରେ ସେ ଆଉ ୟୁଟ୍ୟୁବ୍ ଚ୍ୟାନେଲ୍ ଯେଉଁ ଅନ୍ୟ ସମସ୍ତଙ୍କର ଯେଉଁ ଦେଉଛି ଆମେ ବି ସେମାନେ ସେଗୁଡ଼ିକ ଆମେ ତିଆରି କରୁଛୁ ତିଆରି କରିକି ମେଳା ଯାତ୍ରାରେ ପଠାଉଛୁ ତା'ପରେ ଆମେ ତାଙ୍କୁ ନେଇକି କେମିତି ଆମ ଜିନିଷଟା ଆଗକୁ ଯିବ ଦେଶ ବିଦେଶକୁ ଯିବ ଭଲ ସୁନ୍ଦର ହେବ ତେଣୁକରିକି ଆମେ ଦୁଇପଇସା ରୋଜଗାର କରିବା ପାଇଁ ଆମେ ବି ଚେଷ୍ଟା କରୁଛୁ ଆଉ